ଆମ ଅଞ୍ଚଳରେ ଅପରାଧ ଘଟିବାର କାରଣ ହେଉଛି ସେମାନେ ବେକାରୀ ରହୁଛନ୍ତି ଏବଂ ମାନସିକତା ମଧ୍ୟ ତାଙ୍କର ଭଲ ନାହିଁ ଏବଂ ସେମାନେ ବେକାରୀ ରହିବା କାରଣରୁ ବହୁତ ଦାରିଦ୍ର ମଧ୍ୟ ହେଉଛନ୍ତି ଏବଂ ତେଣୁକରି ସେମାନେ ଅପରାଧ କରୁଛନ୍ତି ଏହା ପ୍ରତି ଆମେ ସରକାରକୁ କହୁଛୁ ଏହା ପ୍ରତି ଟିକିଏ ଧ୍ୟାନ ଦିଅନ୍ତୁ